ହ୍ୟାଲୋ ଓ ଆପଣ ସିଙ୍ଗଡ଼ା ବରା ବାଲା କହୁଥିଲେ କି ଆଚ୍ଛା ଆପଣଙ୍କ ପାଖେ କ'ଣ ଅଛି କି ଆଚ୍ଛା କେତେ ପିସ୍ ନେଇଥାନ୍ତେ କି ଦଶ ଟଙ୍କା ଗୋଟେକୁ ନା ବହୁତ ନେଇଥାନ୍ତେ କୋଡ଼ିଏ ଟଙ୍କାରେ ହଁ ଖାଇବା ଲୋକଙ୍କୁ ବହୁତ ଅଛି ଯଦି ଗୋଟେ ଯଦି ଏବେ ଆମେ ଭୋକ ଲାଗୁଛୁ ବୋଲି ପଇସା ନାହିଁ ଦଶ ଟଙ୍କାର ଯଦି ଗୋଟେ ହ ଦିଅ ସେଇଟା ଆମକୁ କୋଡ଼ିଏରେ ତିନିଟା ଦିଅ ଆମର୍ ସାଇଡ଼୍ରେ ଟିକେ ସେଇଠି କମ୍ ଅଛି

ଆଚ୍ଛା ତା'ହେଲେ ଆମେ ତ ମେସ୍ରେ ରହୁୁ ଆମକୁ ଡେଲି ଆପଣ ଦେଇପାରିବେ କି ଡେଲି ଯଦି ଦେବ କମ୍ କରିଛି ହଁ ଆମେ ଖାଇବା ବନେଇବା ପାଇଁ ବହୁତ ଟିକେ ସମୟ ଦରକାର ସେଟା ଟାଇମ୍ ମିଳୁନି ତାହଲେ ଆମେ ଭାବୁଛୁ କି ଆପଣଙ୍କଠାରୁ ନେଇକି ଆମେ ବ୍ରେକ୍ଫାଷ୍ଟ ଟିକେ କରିଦେଲେ ବି ଭଲ ଲାଗିଥାନ୍ତା ଆଜିକାଲି ଟାଇମ୍ ହେଲେ ମିଳୁନାହାନ୍ତି ନା ସେବେ କିଣିକି ଖାଉଛନ୍ତି ଆଉ ହୁଁ ହୁଁ ତା'ହେଲେ ଆପଣ ଏକୁଟିିଆ ବନଉଛନ୍ତି ନା କେମିତି ହୁଁ ହୁଁ ଆଚ୍ଛା ଠିକ୍ ଅଛି ତାହେଲେ ଯଦି ଆପଣ ଯଦି ଆମେ ଏବେ ଫିକ୍ସ କରିବା ଏଠି ଆମ ଝିଅ ନାଁଟ ଅଛନ୍ତି ଆଉ ଯେମିତିକି ଅଛନ୍ତି ସେଠି ଉପରେ ଏଟା ତଳ ଅଛନ୍ତି ମିଶିକରି ଏମିତି ପଚାଶ ଜଣ ଅଛୁ ହଁ ଆଡ଼େ ସିଆଡ଼େ ସମସ୍ତେ ସାଙ୍ଗମାନେ ବି ଅଛନ୍ତି ତାଙ୍କ କଣ୍ଟାକ୍ଟ ବି ଅଛି ଯଦି ଆପଣ ଟିକେ କମ୍ କରେଇବେ ତାହେଲେ ଆମେ ଆପଣଙ୍କ ପାଖରେ

ହଁ

ହଁ ଆଜ୍ଞା ଠିକ ଅଛି ତା'ହେଲେ ହଁ ଯଦି ଦରକାର ଆମକୁ କଲ୍ କରିବ ଠିକ୍ ଅଛି ଠିକ୍ ଅଛି